ହଁ ଆମ ଗାଁରେ ବ୍ୟବସାୟ ଲାଭବାନ ହଉଛନ୍ତି ଆଉ ଟିକେ ହେଇଥାନ୍ତା ରାସ୍ତାଘାଟ ଟିକେ ସୁବିଧା ନାହିଁ ମାତ୍ର ଏ ଚା ବରା ଦୋକାନରେ ବନାଉଛନ୍ତି ଆବସ କରୁଛନ୍ତି ଏ ଚାଉଳ ଡାଲି ଆଳୁ ପିଆଜ ଦୋକାନ କରୁଛନ୍ତି ମାତ୍ର ଆଙ୍କେ ଆଣୁଛନ୍ତି ବଜାରରୁ ଆଣି ତାଙ୍କର ରାସ୍ତାଘାଟ ଭଲ ନାହିଁ ବୋଲି କରି ଗାଡ଼ି ଘଡ଼ା ତାଙ୍କର ରେଟ୍ ଟିକେ ବେଶୀ ନେଉଛି ଚାର୍ଜ୍ ସେଇଟା ପାଇଁ ଆମ ଏଇ ଖାଇବା ଲୋକ ଠାରୁ ତାଙ୍କ ମଧ୍ୟ ସେଇ ପଇସାଟା ନେଉଛି ବୋଲିକରି ଆମକୁ ଟିକେ ବାଧୁଛି ଯଦି ରାସ୍ତା ଆଉ ଏଇ ଦୋକାନରେ ମଧ୍ୟ ଆଉ ଆଉ ଟିକେ ଉପକୃତ ହେଇଥାନ୍ତା ଆମେ ଗାଁ ଗହଳି ଲୋକ ଖାଇବା ଲୋକ ମଧ୍ୟ ଟିକେ ଆହୁରି ଉପକୃତ ହେଇଯାଅନ୍ତି ଆଉ ଏ ବିଷୟରେ ମୁଁ ଆଉ ବେଶୀ କିଛି କହିବି ନାହିଁ କାରଣ ତ ଆପଣମାନେ ମଧ୍ୟ ଜାଣିଥିବେ